ପ୍ରିୟ ଋତୁ ବସନ୍ତ ଋତୁ ଏହିକି ଯେ ତାର କାରଣ ହେଲା କ'ଣ ପାଗ ଚାରିଆଡେ ଶୁଖିଲା ଥାଏ ଥଣ୍ଡା ବି ଥାଏ ଆଉ ଗଛପତ୍ର ସବୁ ପତ୍ର ଝଡିକି କଁଅଳ ଦେଖାଯାଏ ନୀଳବର୍ଣ୍ଣ ଆକାଶ ଦେଖାଯାଏ ଥଣ୍ଡା ଖରା ଥାଏ ମୌସମ ଥଣ୍ଡା ହାୱା ସବୁ ଆମ୍ବ ପଣସ ପାଚେ ତାପରେ କୋଇଲି ରାତି ଚାରି ଟାରୁ କୁହୁକୁହୁ ଡାକ ଶୁଭେ ଆଉ ଯୁଆଡେ ଦେଖିବ ପୂରା ନିର୍ମଳ ଆକାଶ ଆଉ ଯୁଆଡେ ଯିବ ବି ଚାରିଆଡେ ଶୁଖା ଶୁଖିଲା ଅଛି ଜାଗା ସବୁଆଡେ ବୁଲିବାକୁ ଭଲ ଲାଗେ ଆଉ ସେଥିପାଇଁ ମୋତେ ଭଲ ଲାଗେ ବସନ୍ତ ଋତୁ ଟାକୁ ମୋତେ ବହୁତ ପସନ୍ଦ ଲାଗେ